ପହେଲା ଗାଁରେ ସ୍କୁଲ୍ରେ ଆଁ ହେନ୍ତା କିଛି ଭଲ୍ ସୁବିଧା ବି ନାଇଁ ଥାଇ ଆରୁ ଭଲ୍ ପଢ଼ା ପଢ଼ାପଢ଼ି ହେଉଥିଲା ଅବଶ୍ୟ ବେଲେ ଛୁଆମାନେ ଏତେ ଧ୍ୟାନ୍ ବି ନେହିଁ ଦେଉଥାଇଁ ସେଥିର୍ ମ୍ୟାଡ଼ାମ୍ ମାଷ୍ଟର୍ମାନେ ବି ଗାଇଡ଼୍ ବି ନାଁଇ କରୁଥାଇଁ ଆରୁ ଭଲ୍ ଖେଲ୍ବା ଲାଗି ପଡ଼ିଆ ନାଇଁଥାଇଁ କିଛି ହେନ୍ତା ସୁବିଧା ନାଁ ଥାଇଁ ବ୍ଲାକ୍ ବୋର୍ଡ଼୍ରେ ହୁଁ ସଫାସୁତରା ନାଇଁଥାଇଁ ଆମର୍ ଇ ବ୍ଲାକବୋର୍ଡ଼୍ ବି ହେନ୍ତା କଣାକୁଣି ହେନ୍ତା ଟାଇପ୍ର ହେଇଯାଇଥିଲା ଆରୁ ସହରରେ କାଣା ହେଲା କି ସହରରେ ସବୁ ଖେଲବାର୍ ସୁବିଧା ଭଲ୍ ଥିଲା ଆରୁ ସେନୁ ମ୍ୟାଡ଼ାମ୍ ମାଷ୍ଟର୍ ବି ବଢ଼ିଆ ଗାଇଡ଼୍ କରୁଥିଲେ ଛୁଆମାନେ ବି ଭଲ୍ ପଢ଼ାପୁଢ଼ି କରୁଥିଲେ ସବୁ ପ୍ରକାର୍ ସେମାନେ ଖେଲଲେ ବି ତାଙ୍କର୍ ସଫାସୂତ୍ରା ସବୁ ଭଲ୍ ଥିଲା ହେଲେ ଗାଁରେ ହେତେ ସବୁ ସୁବିଧା ନାଁ ଥାଇଁ ହେଲେ ବର୍ତ୍ତମାନ୍ ଇହାଦେ ଯେନ୍ଟା ହଉଚେଁ ଇହାଦେ ଗାଁରେ ବି ଆର୍ ସହରରେ ବି ଦୁହେଁ ଜାଗାରେ ବଢ଼ିଆ ସମାନ୍ ହେଲାନ ଆଉ ସେ ସହର୍ ଖାଲି ଭଲ୍ ନାହିଁ ଆମର୍ ଗାଁରେ ବି ବଢ଼ିଆ ସବୁ ସୁବିଧା କରାଯାଇଛେ ଯେନ୍ତା ସହର୍ ବି ଆର୍ ଗାଁ ଭିତରେ ସମାନ୍ ହେଇଗଲେନ କିଏ କାହାନୁ କମ୍ ନାହିଁନ ଇହାଦେ ସ୍କୁଲ୍ରେ ବି ବଢ଼ିଆ ହେଉଛେ ସବୁ ସଫାସୁତର୍ ବି ହୋଇଛି ଗାଁରେ ଆଉ ସବୁ ଭଲ୍ ପଢ଼ାପୁଢ଼ି ବି ଛୁଆମାନଙ୍କର୍ ଚଲୁଛେ ଆଉ ସହରରେ ଯେନ୍ତା ହେଉଥିଲା ଏଟା ବି ଗାଁରେ ବି ଏସବ୍ ଚଲୁଛେ ଇହାଦି